ଏକ ଜାନୁଆରୀ ଦୁଇ ହଜାର ଏକ ପାଞ୍ଚ ଫେବୃଆରୀ ଦୁଇ ହଜାର ଚାରି ସାତ ଫେବୃଆରୀ ଦୁଇ ହଜାର ଚବିଶ ଆଠ ଫେବୃଆରୀ ଦୁଇ ହଜାର କୋଡ଼ିଏ ନଅ ଜାନୁଆରୀ ଦୁଇ ହଜାର ଦଶ